ପିକନିକ୍ ପାଇଁ ସାଧାରଣତଃ ମୁଁ ମନ୍ଦିର ଏରିଆ କିମ୍ବା ଜଳ ପାଖରେ କେଉଁଠି ଝରଣା ଥିବ ମୁଁ ମୁଁ ଝରଣା ପାଖାପାଖି କେଉଁଠି ପାହାଡ ଥିବ ଏବଂ ତୋଟା ମାଳ ହେଇଥିବା ଜଙ୍ଗଲ ଏରିଆ ଏଇ ଭଳିଆ ଜାଗାକୁ ମୁଁ ଟିକେ ପ୍ରିଫର୍ କରେ ସେହି ସ୍ଥାନରେ କ'ଣ ହୁଏ ଆକଚୁଆଲି ଆମେ ଯାଉ ଲୋକ ଗହଳି ଥାଆନ୍ତି ବିଭିନ୍ନ ସ୍ଥାନ ଲୋକ ଆସିଥାନ୍ତି ବିଭିନ୍ନ ଯାଗାରେ ସେମାନେ ରୋଷେଇ କରିଥାନ୍ତି ତା'କୁ ଦେଖିବାକୁ ବିଭିନ୍ନ ଲୋକଙ୍କ ସାଙ୍ଗରେ ମିଶିବାକୁ ପଡ଼େ ତାଙ୍କୁ ପଚାରିବାକୁ ପଡ଼େ କେଉଁଠୁ ଆସିଛନ୍ତି କ'ଣ କରୁଛନ୍ତି ଆପଣ ଆଗରୁ ଏଠିକି ଆସିଥିଲେ କି ନାହିଁ ଆମ ଭିତରେ ଗୋଟାଏ ଇଣ୍ଟରଆକ୍ସନ୍ ହୁଏ ହେଲା ଗଲା ତା'ପରେ ଛୋଟ ଛୋଟ ପିଲା ଆମ ସାଙ୍ଗରେ ଯାଇଛନ୍ତି ତାଙ୍କର ବି ଛୋଟ ପିଲା ପିଲା ପିଲାଙ୍କ ଭିତରେ ସେମାନେ ମିଶିଯାଆନ୍ତି ବିଶେଷ କରି ଲେଡିଜ୍ ତ ମିକ୍ସଙ୍ଗ ମାଇଁଣ୍ଡେଡ଼୍ ସେମାନେ ଆମ ଯେଉଁ ଲେଡିଜମାନେ ଯାଇଛନ୍ତି ତାଙ୍କ ଲେଡିଜମାନେ ସମସ୍ତେ କେଉଁଠୁ ଆସିଛ ଭଉଣୀ କେଉଁଠି ତୁମ ଘର କ'ଣ କରିବ ସେଥିରେ ବି ତାଙ୍କର ବର୍ତ୍ତମାନ ଯେଉଁ ଛୋଟଛୋଟ ଯେମିତି ସେ କଥା ବି ପଡ଼େ ବହୁତ କଥା ଆଲୋଚନା ହୁଏ ଗଲା ତା'ପରେ ଅତୀତରେ ଯଦି ସେମାନେ କେଉଁ କେବେ ସେ କେତେଥର ସେ ଯାଗାକୁ ଆସିଛନ୍ତି କ'ଣ ହେଇଥିଲା ଅତୀତରେ ସେ ଯାଗାକୁ ଯେଉଁମାନେ ଆସିଥିଲେ ନା ନାହିଁ ନୂଆ ଆସିଛନ୍ତି ସେ କଥା ବି ପଚରା ଉଚରା ହୁଏ ସେମାନେ ବି ଆମକୁ ଇଣ୍ଟରାକ୍ସନ୍ କରନ୍ତି ଭାଇ ତୁମେ ଏଠି ପ୍ରଥମେ ଆସିଛ କି ନାହିଁ କି ଆଗରୁ କେଉଁଠି ଯାଇଥିଲ ଆଉ ଏତକ କୋଶ୍ଚିନ୍ ପଚରା ପଚରି ହେଉ ପଚରା ପଚରି ପରେ ରୋଷେଇ ବାସ ଚାଲେ ତା'ପରେ ଯାହା ବି ତା ଭିତରେ ପିଲାମାନେ ନାଚଗୀତ ଥଟ୍ଟା ମଜା ମସଲିସ କରନ୍ତି ଆଉ ମନ୍ଦିର ବୁଲାବୁଲି ହୁଏ ଆଉ ପାହାଡ଼ ବୁଲାବୁଲି ହୁଏ ଆଉ ଛୋଟ ପିଲା ସେ ଯେଉଁ ପାଣି ସବୁ ଆସୁଛି ଗଡ଼ି ଆସୁଛି ସେଥିରେ ଯାଇଁ କି ଗୋଡ ହାତ ଧୋଇକି ଚବର ଚବର ହୁଅନ୍ତି ଆଉ ଏମିତି ଛୋଟ ପିଲା ମଜା କରନ୍ତି ଆଉ